ମୋ ଜୀବନର ଲକ୍ଷ୍ୟ ଥିଲା ମୁଁ ଗୋଟିଏ ଭଲ ଗାୟକ ହୋଇକି ବାହାରିବି ମୋ ପ୍ରତିଭା ଛୁଆଟି ଦିନରୁ ବି ପ୍ରତିଭା ଜଣାପଡ଼ୁଥିଲା ମୁଁ ଏବେ ବର୍ତ୍ତମାନ କୀର୍ତ୍ତନରେ ଯାଉଛି ସେ କୀର୍ତ୍ତନ କତିରେ ଏମିତି ଗଲାପରେ ଠାକୁରଙ୍କ ନାମ ଧରିଲାଠୁ ଏତେ ଖୁସି ଲାଗୁଛି ଖୋଳ ତାଳ ସହିତ ମୁଁ ବଜାଇବା ବି ଶିଖିବା ନାଚିବା ଗାଇବା ଏତେ ମଜା ଲାଗୁଛି ଯେ ସେଠୁ ଆସିବା ପାଇଁ ଇଚ୍ଛା ହେଉନାହିଁ ଆମେ ପନ୍ଦର ଦିନ ଭିତରେ ଚାରି ପାଞ୍ଚ ଜାଗାରେ ଯାଇକି କୀର୍ତ୍ତନ କଲୁଣି କୀର୍ତ୍ତନ କଲେ ଆମ କୀର୍ତ୍ତନ ଗାଇବା ବଜାଇବା ସବୁ ଦେଖିକି ଆମକୁ ଲୋକ ଏତେ ପ୍ରଶଂସା କରୁଛନ୍ତି ଯେ କହିବାର ନାହିଁ ଏଥିରେ ମୋ ଝିଅ ମୋ ସ୍ୱାମୀ ବହୁତ ମୋତେ ସାହାଯ୍ୟ କରୁଛନ୍ତି ସାହାଯ୍ୟ କରିଛନ୍ତି ମୋ ଝିଅ ବି ଦିନେ ମୋତେ ଯିବା ନ ଯିବାପାଇଁ କହୁଛି ମମି ତୁ ସବୁବେଳେ ଯା ଭଲ ଗାଆ ଆଉ ଭଲ ଗାଇକି ତୁ ସମସ୍ତଙ୍କ ସାଙ୍ଗରେ ଯେମିତି ମିଶିବୁ ପ୍ରଥମ ସ୍ଥାନ ଅଧିକାର କରିବୁ ସେଥିପାଇଁ ମୋ ସ୍ଵାମୀର ବି ଚେଷ୍ଟା ଅଛି ଆଉ ମୋତେ ସେ ଜାଗାରେ ଠାକୁରଙ୍କ ନା ଆମେ ପ୍ରଥମେ ଯାଇଥିଲୁ କାଇଁଶିରି ତାପରେ ଦିତୀୟରେ ଗଲୁ ବାରୁଆଁ ତୃତୀୟରେ ଯାଇଛୁ ଭୁବନ ଏମିତି ତିନି ଚାରି ଜାଗା ପନ୍ଦର ଦିନ ଭିତରେ ଆମେ ଯାଇସାରିଲୁଣି ଏତେ ଆମ ଲୋକ ଦେଖିବା ପାଇଁ ଭଲ ପାଉଛନ୍ତି ଯେ ଆମକୁ ଚାରି ପାଞ୍ଚ ଘଣ୍ଟା ଟାଇମ୍ ବି ସେଠି ଦେଉଛନ୍ତି ନାଚିବା ପାଇଁ ଆଉ ତାଳ ଏତେ ଧରିଲେ ଏତେ ଖୁସି ଲାଗୁଛି କହିବାର ନାହିଁ